ଆମର୍ ଇନ୍ ମୁଖ୍ୟ ଫସଲ୍ ହଉଛେ ଧାନ୍ ଅଲ୍ଗା ଚାଷ୍ ମାନେ ବି ହେସି ଧାନ୍ ପରେ କପା ମକା ବିରି ମୁଗ୍ କୁଲୁଥ୍ ସବୁ ଜିନିଷ୍ ହେସି ହେଲେ ମୁଖ୍ୟତଃ ଆମେ ଧାନ୍ ଚାଷ୍ ଏକା କର୍ସୁଁ ଆରୁ ଧାନ୍ ଚାଷ୍ ହେଲା ପରେ ଅମଲ୍ ହେଇ ସାର୍ଲା ପରେ ଅଧା ଖାଇବାର୍ ଲାଗି ରଖ୍ସୁଁ ଧାନ୍ ସିଝା ସୁଝି କରିକିନା କୁଟିକିନା ରଖ୍ସୁଁ ଅଧା ଚୂଡ଼ା ମାନେ ବି କରିକିନା ଖାଏସୁଁ ସବୁ ଜିନିଷ୍ ଆମର୍ ହିସାବେ ବି କରିପାର୍ସୁଁ ଧାନ୍ ନିଜେ କଲେ ଆରୁ ଯେତେ ଅଗ୍ଲିସି ଆମେ ବିକ୍ବାର୍ ଲାଗି ଏବେ ତ ସର୍କାର୍ ନିୟମ କଲେନ ଯେ ମଣ୍ଡିନେ ବିକ୍ଲେ ଦୁଇ ହଜାର୍ ଏକୁଶ ଶହ ବାଇଶ ଶହ ବି ହଉଛେ ତ ଗରିବ୍ ଲୋକ୍ମାନେ ଯେନ୍ମାନେ କି ଯାର୍ ପାଖେ ପଏସା ନେଇଁ ଥାଏ ସେମାନେ ଆଗ୍ରୁ ଦର୍କାର୍ ପଏସା ବଏଲେ ବିକି ଦୋଉଛନ୍ ବେପାରୀମନେ ନଉଛନ୍ ଦୁଇ ହଜାର୍ରଟା ପନ୍ଦ୍ରଶହ ଚୋଉଦଶହ ତେରଶହ ନେ ବି ଦଉଛନ୍ ତ ସହର ମନ୍କେ ଇ ସବୁ ଜିନିଷ୍ ନେଇଁ ହେବାର୍ ଆମର୍ ଗାଁ ମାନ୍କେ ସବୁ ଇଟା ହଉଛେ ତ ଏବେ ମଣ୍ଡି ହେଲାନେ ସବୁ କିଛି ସୁବିଧା ବି ସର୍କାର୍ କରି ଆସ୍ଲେ ନେ ତ ସେ ହିସାବ୍ରେ ଆମେ ଇଟା କଲେ କ୍ଷତିନେ ନାଇଁ ପଡ଼୍ତୁ